ହଁ ମୁଁ ଚାହୁଁଛି ମୋର ପରିପାର୍ଶ୍ଵରେ ଥିବା ସମସ୍ତ ନର ଏବଂ ପୁରୁଷ ଶିକ୍ଷା ପରି ପବିତ୍ର ଜିନିଷକୁ ନିଜ ଜୀବନରେ ଉପଯୋଗ କରନ୍ତୁ ଏବଂ ନିଜର ପ୍ରତ୍ୟେକ କାର୍ଯ୍ୟସ୍ତରରେ ତାହାକୁ ବ୍ୟବହାର କରନ୍ତୁ ଶିକ୍ଷା ହେଉଛି ସମସ୍ତଙ୍କର ଜନ୍ମଗତ ଅଧିକାର କିନ୍ତୁ କିନ୍ତୁ ଏହା ଏହାର ଏହାର ସମସ୍ତ ଉପଯୋଗ ଅତୀତରେ ହୋଇପାରୁନଥିଲା ସମସ୍ତ ନାରୀମାନେ କନ୍ୟାମାନେ ଶିକ୍ଷାକୁ ଆପଣାଇ ପାରୁନଥିଲେ କାହିଁକିନା ଅଲଗା ଅତୀତରେ ସମସ୍ତେ ଲୋକମାନେ ଭାବୁଥିଲେ କି ନାରୀମାନେ କେବଳ ରୋଷେଇ ଘରରେ କାମ କରିବା ପାଇଁ ଥାଆନ୍ତି ଶିକ୍ଷାକୁ ଆପଣାଇବାର ତାଙ୍କର ଅଧିକାର ନାହିଁ ମୋର ମୋର ମାଉସୀ ହେଉଛନ୍ତି ଏହାର ଏକ ଉଦାହରଣ ସେ ଶିକ୍ଷା କୁ ପାଇପାରିନଥିଲେ ସଠିକ୍ ଭାବରେ ସେଥିପାଇଁ ସେ ତାଙ୍କର ଶାଶୁଘରେ ନିର୍ଯାତନାର ସମ୍ମୁଖୀନ ହୋଇଥିଲେ ଏବଂ ନିଜର ସ୍ୱାମୀ ଏବଂ ଶାଶୁଶ୍ଵଶୁରମାନଙ୍କଠାରୁ ନିର୍ଯାତନା ପାଇଥିଲେ କିନ୍ତୁ ତାଙ୍କ ପାଖରେ ଅଲଗା ଚାକିରି କରିବାପାଇଁ କିଛି ଶିକ୍ଷା ନଥିବାରୁ ସେ ସେଠାରେ ମାଡ଼ ଗାଳି ଖାଇକି ସେହି ସେଇଠି ହିଁ ରହିଥିଲେ ସେଥିପାଇଁ ମୁଁ କହୁଛିକି କନ୍ୟା ଶିକ୍ଷା କନ୍ୟା ଶିକ୍ଷା ଏବଂ ସମସ୍ତଙ୍କର ଶିକ୍ଷା ଉପରେ ଅଧିକାର ଅଛି ଏବଂ ସମସ୍ତେ ଶିକ୍ଷା ପାଇବାର ଯୋଗ୍ୟ ଅଟନ୍ତି